ମୁଁ ହୋଟେଲ୍ରୁ ହୋଟେଲ୍ କ୍ରୀଷ୍ଣାର ବଏ ତ ଆପଣ ମୁଁ ସେ ହୋଟେଲ୍ରେ ରହିଛି ମୁଁ ଆସିଥିଲି ଦୁଇ ଦିନ ହେଲା ଆସିଛି ହୋଟେଲ୍କୁ ରହିଛି ହୋଟେଲ୍ରେ ଆଉ ଆଉ ଯେଉଁ ହୋଟେଲ୍ରେ ରହିଛି ସେ ହୋଟେଲ୍ ପିଲା ନେଇ ଯାଉଛନ୍ତି ଦିନକୁ ହଜାର ଟଙ୍କା ଲେଖାଁ ନେଇଯାଉଛନ୍ତି ହୋଟେଲ୍ରେ ନେଇଛନ୍ତି କିନ୍ତୁ କିଛି ଗୋଟେ ସୁବିଧା ଦେଉ ନାହାନ୍ତି ପରିଷ୍କାର ପରିଚ୍ଛନ କରୁ ନାହାନ୍ତି ବେଡ଼୍ ଫେଡ଼୍ ଝାଡ଼ୁ ନାହାନ୍ତି ସକାଳୁ ଆସିକି ଆଉ ଫୋନ୍ ଫୋନ୍ ଚାଲୁ ନେଇ କିଛି ବୁଝୁ ନାହାନ୍ତି ଲାଟିନ ବାଥରୁମ୍ ବି ସଫା କରୁ ନାହାନ୍ତି ଆଉ କ'ଣ ଏମିତି ଅସୁବଧା କରୁଛନ୍ତି ଆମେ ବାହାରୁ ଆସିକି ରହିଛୁ ଦିନେ ଦୁଇ ଦିନି ଦୁଇ ଦିନି ଚାରି ଦିନ ରହିବୁନି ଏମିତି ଅସୁବିଧା କଲେ ଆମେ କେମିତି ରହିବୁ ଏଇଠି ଅସୁବିଧା ଏତେ ଅସୁବିଧାରେ ଆଉ ମୋର ବାହାରକୁ ଯିବାର ଥିଲା ଟିକେ ମିଟିଂ ଥିଲା ଗୋଟେ ଦେଖିଲା ବେଳକୁ ମୁଁ ରାତି ଶୋଇଛି ସକାଳୁ ଉଠିଲା ବେଳକୁ ଡୋର୍ ଲକ୍ ହେଇ ଯାଇଛି ବାହାର ପଟରୁ ମୁଁ ସକାଳୁ ବି ଫୋନ୍ କଲିଣି ରିସେପ୍ସନ୍ ହଲ୍କୁ ଫୋନ୍ କରିକରି ଥକି ଗଲିଣି ସେ ଆସିକି କେହି ଖୋଲୁ ନାହାନ୍ତି ଲକ୍ ଖୋଲୁ ନାହାନ୍ତି କ'ଣ ଏମିତି କରୁଛନ୍ତି ଅସୁବିଧା କ'ଣ ଚାହୁଁଛନ୍ତି କ'ଣ ସେମାନେ ଏତେ ପଇସା ନେଉଛନ୍ତି ଦେଖିଲା ବେଳକୁ ଏମିତି ଅସୁବିଧା କରୁଛନ୍ତି କ'ଣ ଚାହୁଁଛନ୍ତି କ'ଣ ସେ ଜାଣି ଖାଇବା ବି ଖାଇବା ବି ଅସୁବିଧା ହେଲାଣି ସକାଳୁ ମୁଁ କିଛି ଏ ଯାଏଁ ଖାଇନି ମୋତେ ଭୋକ ଲାଗିଲାଣି ବାରମ୍ବାର ରିସେପ୍ସନ୍ ହଲ୍କୁ ଫୋନ୍ କରୁଛି କେହି ଫୋନ୍ ଉଠାଉ ନାହାନ୍ତି ହୋଟେଲ୍ର ଓନର୍ କ'ଣ ଏତେ ଅସୁବିଧା କରୁଛନ୍ତି ସେ କ'ଣ ଏତେ ସେ ବୁଝାବୁଝି କରିବା କଥା ନା ଠିକ୍ଠାକ୍

ମୋର ତ ଆହୁରି ଚାରି ପାଞ୍ଚ ଦିନ ରହିବାର ଥିଲା କିନ୍ତୁ ଏମିତି ଅସୁବିଧା ଦେଖିକି ମୋର ଆଉ ଇଚ୍ଛା ହେଉନି ତ ରହିବା ପାଇଁ ଟୋଟାଲି ମୁଁ ଅନ୍ୟ ହୋଟେଲ୍ ଦେଖିବି ତା'ହେଲେ ଆଉ ଏମିତି ଅସୁବିଧା କଲେ ଆଉ ମୁଁ ଏଇଠି କେମିତି ରହିବି ଅନ୍ୟ ହୋଟେଲ୍ ଅନ୍ୟ ହୋଟେଲ୍ ଦେଖିବାକୁ ଜଣା ପଡ଼ିଲାଣି ଅନ୍ୟ ହୋଟେଲ୍ ଦେଖିବାକୁ ପଡ଼ିବ ଆଉ ପଇସା ମୋର ମୋ ପଇସା ଫେରସ୍ତ ଦେବେ ପାଞ୍ଚ ଦିନ ପାଇଁ ମୁଁ ବୁକିଂ କରିଥିଲି ହୋଟେଲ୍ କିନ୍ତୁ ସେ ତ ଦୁଇ ଦିନ ଏମିତି ଅସୁବିଧା କରୁଛନ୍ତି ଆଉ କ'ଣ ଆମେ ରହିବାକୁ ଇଚ୍ଛା କରିବୁ ହଉ ତା'ହେଲେ ରଖୁଛି ଆଜ୍ଞା